ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖା କହିପାରିବି ସେଗୁଡ଼ିକ ହେଲା ପାଞ୍ଚହଜାର ପାଞ୍ଚଶହ ଏକାଅଶୀ ବାଇଶ ହଜାର ନଅଶହ ଅଠାନବେ ପଚିଶ ହଜାର ଦୁଇଶହ ଅଶୀ ତିନିଲକ୍ଷ ଚାଳିଶ ଚଉରାଲିଶ ହଜାର ଆଠଶହ ଏକଷଠି